ହ୍ୟାଲୋ ହଁ ଦିଲ୍ଲୀପ ଭାଇ କହୁଛନ୍ତି କି ମୁଁ ବେଲପଡ଼ାରୁ କହୁଛି ଆ ଭାଇ କ'ଣ ପାଣି ଟାଇମ୍ରେ ଦେଉନାହାନ୍ତି ଆଣିକି ବହୁତ ହଇରାଣ ହେଉଛୁ ଖରାଦିନଟା ପାଣି ସିନା ଟିକିଏ ଟାଇମ୍ରେ ଦେବେ କ'ଣ ଅସୁବିଧା ହେଉଛି କାଇଁ ଦେଇନାହାନ୍ତି ପାଣି ନାଇଁ ଆପଣ ଯେମିତି ହେଲେ ଟାଇମ୍ରେ ପଠାଇବେ କାହିଁକିନା ଖରାଦିନଟା ଆମର କୂଅପାଣି ବି ବହୁତ ଖାରିଆ ତା'ପରେ ସପ୍ଲାଏ ପାଣି ବି ଯେଉଁ ଦେଉଛନ୍ତି ସେଗୁଡ଼ା ବି ପିଇବା ପିଇ ପିଇ ହେବନି ସେଗୁଡ଼ା ଦୂଷିତ ଯାହା ବି ହେଲେ ଆଉ ତା'ପରେ ହେଉଛି ଟ୍ୟୁବଲ୍ ଟ୍ୟୁବଲ୍ଗୁଡା ବି ସେ ପାଣିଗୁଡ଼ା ଟିକିଏ ଲୁହା ଗୁଣ୍ଡ ଟାଇପ୍ର ବାହାରୁଛି ଆଉ ଫ୍ରିଜ୍ ଫ୍ରିଜ୍ରେ ବି ପାଣିଗୁଡ଼ା ରଖିକି ପିଇ ହେଉନି ଆପଣ ଟିକିଏ ଦିଅନ୍ତୁ କେମିତି କ'ଣ ସୁବିଧା କରିକି ଗାଡ଼ି ସୁବିଧା ନହେଲେ ବି ଆପଣ ଆସିକି ଟିକିଏ ନିଜେ ଦେଇ ଦିଅନ୍ତୁ ବ୍ୟବସ୍ତା କରିକି ଆଉ ପାଣି ଆଉ ପାଣିଗୁଡ଼ା ବି ଥଣ୍ଡା ରହିବା ଦରକାର ଆଉ ବ୍ୟାରେଲ୍ଗୁଡ଼ା ବି ଟିକିଏ ସଫାବାଲା ଦେବେ ସେଇଠି ଯେଉଁ ବ୍ୟାରେଲ୍ଗୁଡ଼ା ଦେଉଛନ୍ତି ଗୋଟେ ଗୋଟେ ମଇଳା ଅସନା ହୋଇଥିବ ବେଶୀ ପୁରୁଣାବାଲା ହଁ ଆଉ ଫୋନ୍ ବି କଲା ମାନେ ଠିକ୍ ସେ ଉଠାଉନାହାନ୍ତି ଯଦି ଆଜି ମଗେଇଥିବି ଦଶ ପନ୍ଦର ଦିନ ପରେ ପାଣି ଆଣିକି ଦେଉଛନ୍ତି ସେ ଦଶ ପନ୍ଦର ଦିନ ଯାଏଁ କ'ଣ ଆମ ଘରେ କିଏ ପାଣି ପିଇବେନି ତ ଆପଣ ଦେବେନା ହଁ ହଉ ଭାଇ ହଁ ହଉ ଭାଇ ଯାହା ତ ହୋଇଛି ହଅଇଛି ଆପଣ ଏବେ ଠିକ୍ ଟାଇମ୍ରେ ଦେବେ ଆଉ ବୋଟଲ୍ଗୁଡ଼ା ଟିକିଏ ସଫାବାଲା ଦେବେ ଆଉ ବୋଟଲ୍ଗୁଡ଼ା ଟିକିଏ ସଫାବାଲା ଦେବେ ଆଉ ଭଲ ବେଶୀ ପୁରୁଣାବାଲା ଦେବେନି ତା'ପରେ ଟିକିଏ ଜଲ୍ଦି ଦେଇଦେବେ ଘରେ ଛୋଟ ପିଲାଗୁଡ଼ା ନା ସେ ବି ପାଣି ପିଇପାରୁନାହାନ୍ତି ତା'ପରେ ବଡ଼ ଲୋକ ଆମେ ମୁଁ ବି ଏଇନା କୁଆଡ଼େ ଯିବି ପାଣି ଆଣିବାକୁ ତ ଆପଣ ଟିକିଏ ଦେଇଦେବେ ଜଲ୍ଦି ସୁବିଧା କରିକି ଆଗକୁ ବି ଆମର ବହୁତ ବାହାଘର ଅଛି ଆଉ ଜନ୍ମଦିନ ବି ଅଛି ବହୁତ କୁଣିଆଗୁଡ଼ା ଆସିବେ ନା ସେମାନେ ପାଣି ଫାଣି ଇଏ ତ ବହୁତ ଦରକାର ସେତେବେଳେ ଆମକୁ ଆପଣ ଟିକିଏ ଯେମିତି ଯାହା କରିକି ବ୍ୟବସ୍ଥା କରିବେ ଆଉ ଜଲ୍ଦି ଟିକିଏ ଆରେଞ୍ଜ୍ କରିଦେବେ ପାଣି ଆଉ ଯେମିତି ଯାହା ସୁବିଧା କରିବେ ଆଉ ଦେବେ ଠିକ୍ ଠାକ୍ କରିକି ପାଣି ଟାଇମ୍ରେ ଆଉ ହଉ ଭାଇ ରଖୁଛି ଏବେ ଦେଇଦେବେ ପାଣି